ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟ ଜାତି ହେଉଛି ଆଦିବାସୀ ଜାତି ତାଙ୍କର ଭାଷା ଚାଲିଚଳନ ପୋଷାକ ପରିଚ୍ଛଦ ଅଲଗା ତାଙ୍କର ପୂଜା ମଧ୍ୟରେ ମୁଖ୍ୟ ପୂଜା ହେଉଛି ଜାହିରା ପୂଜା ସେମାନେ ତାଙ୍କର ଜାହିରା ପୂଜା ଶେଷ କରି ତାଙ୍କର ଯେଉଁ ପରମ୍ପରା ତାଙ୍କର ମାଦଳ ନାଗରା ସବୁ ଜାକଜମକରେ ପୂଜା ଆରମ୍ଭ କରି ଶେଷ କଲାପରେ ସେମାନେ ତାଙ୍କର ନାଚ ଗୀତ ମଧ୍ୟ କରିଥାନ୍ତି ସେଦିନ ସେମାନେ ସମସ୍ତ ଗାଁ ଲୋକ ଜାହିରାକୁ ପୂଜା ମଧ୍ୟ କରିବା ପାଇଁ ଆସିଥାନ୍ତି ଆଉ ମାନସିକ ବଳି ମଧ୍ୟ ସେମାନେ ପକାନ୍ତି ତା'ପରେ ଯାହାର ଇଚ୍ଛା ମାନସିକ କରିବା ପାଇଁ ସେମାନେ ମଧ୍ୟ ତାଙ୍କର ମାନସିକ କରିଥାନ୍ତି ଯେଉଁମାନେ ଆଗରୁ ମାନସିକ କରିଥାନ୍ତି ସେମାନେ ଯେଉଁ ଯେଉଁ ମାନସିକ କରିଥାନ୍ତି କୁକୁଡ଼ା ଛେଳି ଘୁଷୁରି ସେମାନେ ମଧ୍ୟ ସେହି ଦିନ ଜାହିରାରେ ତାଙ୍କର ବଳି ପକାନ୍ତି ଆଉ ଜାହିରାରେ ସଂସ୍କୃତି ପରମ୍ପରାରେ ନାଚ ଗୀତ ମଧ୍ୟ କରିଥାନ୍ତି ଆଉ ମୁଣ୍ଢାରୀ ଜନଜାତି ମଧ୍ୟ ବାସ କରିଥାନ୍ତି ତାଙ୍କର କହିବା ଭାଷା ମଧ୍ୟ ଅଲଗା ସେମାନଙ୍କର ଭାଷା ମୁଣ୍ଢାରୀ ଭାଷା ସେମାନଙ୍କର ଚାଲିଚଳନ କଥାବାର୍ତ୍ତା ମଧ୍ୟ ଅଲଗା ଆଉ ମୟୂରଭଞ୍ଜର କୁଡ଼ୁମି ଜାତି ହେଉଛି ଏହା ମଧ୍ୟ ଆଦିବାସୀ ହରିଜନରେ ଅଛି ସେମାନଙ୍କର କରମ୍ ନାଟ ହୋଉଛି ମୁଖ୍ୟ ସେମାନେ କରମ୍ରେ ତାଙ୍କର ଦିନସାରା ଉପବାସ ରହି ଡାଳ ଆଣନ୍ତି ଡାଳ ଆଣନ୍ତି